କୌଣସି ଗଛ ଆମେ ଲଗେଇଲେ ତାକୁ ବଞ୍ଚେଇବା କଷ୍ଟକର ହେବ ତା'ର୍ ଯଦି ଠିକ୍ ଯତ୍ନ ଆମେ ନେବା ତାହେଲେ ସେ ବଞ୍ଚିବ ଯଦି ଯତ୍ନ ନନେବା ବଞ୍ଚିବ ନାହିଁ ଯେକୌଣସି ଗଛ ହଉ ସେମିତି କିଛି ସ୍ପେସିଫିକ୍ ଗଛ ନାହିଁ ଯେ ବଞ୍ଚିବ ନାହିଁ ତାପରେ ଗ୍ରୀଷ୍ମ କଥା କହୁଛନ୍ତି ଗ୍ରୀଷ୍ମ ଦିନ ଟିକେ ବେଶୀ କଷ୍ଟ ହେବ ବଞ୍ଚାଇବାକୁ କାରଣ ଉତାପ ଆଉ ତାକୁଟେ ବାରମ୍ବାର ପାଣି ଦେଇ ଗଛଟାକୁ ଶୀତଳୀକରଣ କରି ତା ଉପରେ ଛାମୁଡ଼ିଆ କରି ପାଣି ବାରମ୍ବାର ଦେଲେ ଗ୍ରୀଷ୍ମ ଦିନେ ବେଶୀ କଷ୍ଟ ବି ହେବନି ତଥାପି କଷ୍ଟ ହେଲେ ମଧ୍ୟ ବାରମ୍ବାର ପାଣି ଦେବାକୁ ପଡ଼ିବ ଆଉ ତାକୁ ଥଣ୍ଡା ରଖିବାକୁ ପଡ଼ିବ ଶୀତ ଦିନ ହେଲେ କ'ଣ ହବ ନା ଶୀତ ଦିନ ହେଲେ ବିଭିନ୍ନ ପୋକଜୋକ ଲାଗିପାରନ୍ତି ସେ ପୋକଜୋକଙ୍କ ପାଇଁ ତାକୁ ଟିକେ ଯତ୍ନ ନେବାକୁ ପଡ଼ିବ ମୁଖ୍ୟତଃ ଶୀତଦିନେ ଆମର ଜଉଆ ଜଉଆକୁ ଯଦି ଆମେ ସର୍ଫ ପାଣି ପକେଇବା ସର୍ଫରେେ ବି ମରିଯାଇପାରନ୍ତି ଯଦି ସର୍ଫରେ ନମଲେ ଆଉ କିଛି ରହିଗଲା ଆମର ଆଙ୍କ ସହିତ କ'ଣ କୁହନ୍ତି ତାକୁ ଉଦ୍ଭିଦ ଯେଉଁ ଆମର ବିଭାଗ ଅଛି ତାଙ୍କ ସହିତ ପରାମର୍ଶ କରି ଆଣିକିରି ଔଷଧ ପକେଇଲେ ସେମାନେ ବି ମରିଯିବେ ଏହିପରି ଭାବରେ ସବୁ ଗଛ ପ୍ରାୟ କଷ୍ଟ ପୁଣି କଷ୍ଟ ବି ନୁହଁ ଯେମିତି ଯତ୍ନ ନୁହେ ଗଛ ସେମିତି ବଞ୍ଚିବ ସେଥିରେ କିଛି ବ୍ୟସ୍ତ ହେବାର ନାହିଁ ତେଣୁ ଆମର ଯତ୍ନ ଉପରେ ନିର୍ଭର କରୁଛୁ ଗଛର ବଞ୍ଚିବା